ମୁଁ ଚୁଟି କାଟି ଆସିଛି ହ୍ୟାଲୋ

ମୋ ଚୁଟିଟା ବହୁତ ଷ୍ଟାଇଲରେ କାଟିବେ ଯେଉଁ ସାଇଡ଼ଗୁଡ଼ା ଯେଉଁ ଅଛି ସେ ପୁରା ଜିରୋ ମାରିଦେବେ ଆଉ ଉପରଟା ପୁରା ବହୁତ ବହୁତ ରଖିଦେବେ ଚୁଟି ଆଉ ଦାଢ଼ିଟା ଟିକେ ଜଷ୍ଟ୍ ଫ୍ରାଙ୍କଲି ଟାଇପରେ କାଟିଦେବେ ଆଉ ନିଶଟା ଟିକେ ପତଳେଇକି କାଟିବେ ଆଉ ଆଜ୍ଞା ଆପଣଙ୍କ ପାଖରେ ବିଭିନ୍ନ ପ୍ରକାର ଯେଉଁ କ୍ରିମ ଜିଲେଟ କ୍ରିମ କି ଲେମନ ଯେଉଁ କ୍ରିମ ସବୁ ଅଛି ନା ଆଚ୍ଛା ଆପଣ ଯେଉଁ ଚୁଟି ଯେଉଁ କଲର କରିଛନ୍ତି ନା ଆଜ୍ଞା କେତେ ଟଙ୍କା ଲେଖେ ନେଉଛନ୍ତି କଲର ଆଜ୍ଞା ମୋର ଗୋଟେ ଯେଉଁ ସେ ଯେଉଁ ମେହେନ୍ଦି କଲର ମଝିରେ ଟିକେ କରିଦେବେ ଆଉ ଦୁଇ କଡ଼ ସାଇଡ଼ରେ ଏମିତି ଟିକେ କଳା କରିଦେବେ ହଁ ଯେଉଁ ମଝି କରି ଯେଉଁ ଚୁଟିଟା କାଟିବେ ସେ ଟିକେ ଷ୍ଟାଇଲିସ୍ରେ କାଟିବେ ଆଉ ଯେମତି ମାନେ ଥାକ ଥାକ ହୋଇକି ରହିବ ଉପର ଚୁଟି ଗୁଡ଼ା ହଁ ଆଜ୍ଞା ତାପରେ ଆପଣ ସେହି କଟ୍ ପ୍ରତି କେତେ ଟଙ୍କା ନେଉଛନ୍ତି ଆଜ୍ଞା ତ ମୋର ଯେଉଁ ଦାଢ଼ି ଅଛି ସେ ଦାଢ଼ି ମାନେ ଟିକେ ଷ୍ଟାଇଲିସରେ କାଟିବେ ଆଉ ଟିକେ ପତଳେଇ ଦେବେ ଟ୍ରିମିଙ୍ଗ କରିବେ ହଁ ହଉ ହଉ ଆଜ୍ଞା